ଆମର ପାଞ୍ଚଟି ଜିଲ୍ଲାର ନାମ ହେଉଛି ପ୍ରଥମ ବା ଏକ ନମ୍ବର କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟରେ ବା ଦୁଇ ନମ୍ବର୍ରେ ଆମର ପଡ଼ୋଶୀ ଜିଲ୍ଲା ଜଗତସିଂପୁର ତୃତୀୟରେ ବା ତିନି ନମ୍ବର୍ରେ ଆମର ପଡ଼ୋଶୀ ଜିଲ୍ଲା ଯାଜପୁର ଚତୁର୍ଥରେ ବା ଚାରି ନମ୍ବର୍ରେ ଜିଲ୍ଲା ହେଉଛି ପୂର୍ବରୁ ଯେଉଁଟାକି ଅଭିବ୍ୟକ୍ତ କଟକ ଜିଲ୍ଲା ଥିଲା ବର୍ତ୍ତମାନ ସେଇଟା ଚାରି ନମ୍ବର୍ରେ ହେଉଛି କଟକ ଜିଲ୍ଲା ପାଞ୍ଚ ନମ୍ବର୍ ପାଞ୍ଚ ନମ୍ବର୍ ଜିଲ୍ଲା ହେଉଛି ଖୋର୍ଦ୍ଧା ଜିଲ୍ଲା